ମହିଳାମାନେ ପୂର୍ବରୁ ଅସୁବିଧାର ସମ୍ମୁଖୀନ ହଉଥିଲେ କିନ୍ତୁ ଆଜିର ଦିନରେ ମହିଳା ବର୍ତ୍ତମାନେ ଏମିତି ଆମ ରାଜ୍ୟ ସରକାର ତାଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ତାଙ୍କୁ ଏତେ ପ୍ରୋତ୍ସାହନ ଦେଇଛନ୍ତି ବର୍ତ୍ତମାନ ବଜାରରେ ସେମାନେ ପୁରୁଷଠୁ ଆଗରେ ରହିଛନ୍ତି ତେଣୁ ଆଜିର ସମାଜରେ ଭାରତରେ ମଧ୍ୟ ତାହା ଓଡ଼ିଶାକୁ ଲକ୍ଷ କରୁଛନ୍ତି କିଭଳି ମହିଳା ମିଶନ ଶକ୍ତି ଆଜି ଜାଗ୍ରତ ହୋଇ ଉଠିଛନ୍ତି ଏବଂ ଏ ସମାଜରେ ସେମାନଙ୍କର କ୍ଷତି ଅର୍ଜନ କରିଛନ୍ତି ନିଜେ ବ୍ୟବସାୟ କରୁଛନ୍ତି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସରକାରୀ ପ୍ରୋତ୍ସାହନା ରାଶି ପାଇକିରି ସେମାନେ ଆଜିର ସମାଜରେ ବିଭିନ୍ନ ପ୍ରକାର ବ୍ୟବସାୟ ଭିତ୍ତିକ କାର୍ଯ୍ୟକ୍ରମ କରିକିରି ଆଗରେ ଆଗେଇ ଚାଲିଛନ୍ତି ଏବଂ ସେମାନେ କେବଳ ଶିକ୍ଷା କ୍ଷେତ୍ରରେ ନୁହଁ ବ୍ୟବସାୟ କ୍ଷେତ୍ରରେ ନୁହଁ ରାଜନୈତିକ କ୍ଷେତ୍ରରେ ଠାରୁ ଆରମ୍ଭ କରି ବ୍ୟବସାୟ ବିଭିନ୍ନ ପ୍ରକାର କ୍ଷେତ୍ରରେ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସବୁବେଳେ ପୁରୁଷଙ୍କ ଆଗରେ ଚାଲିଛନ୍ତି ବର୍ତ୍ତମାନେ ପୂର୍ବ ଭଳି ଆଉ ନାରୀମାନେ ଅସହାୟ ନୁହନ୍ତି ମହିଳାମାନେ ବର୍ତ୍ତମାନ ଆଜିର ଭୂମିକା ସେମାନେ ଭଲ ଉପଯୁକ୍ତ ଭାବେ ଇଏ କରିଛନ୍ତି ଯାହାକି ଓଡ଼ିଶାର ଆଜି ଜଣେ ମହିଳା ମହିୟଶୀ ମହିଳା ସିଏ ଆଜି ଭାରତ ବର୍ଷରେ ରାଷ୍ଟ୍ରପତିରେ ଭାବେ ଦ୍ରୌପଦୀ ମୂର୍ମୁ ଆଜି ସେ ଗାଦୀରେ ବସିଛନ୍ତି ଯିଏକି ଭାରତର ସର୍ବୋଚ୍ଚ ଗାଦୀ ସର୍ବୋଚ୍ଚ ପଦବୀ ସେ ପଦବୀ ରାଜ୍ୟ ଅଧିଷ୍ଠିତ ହେଇଛନ୍ତି ଏହି ଭାରତର ମହିଳା ମାନେ ଆମ ଓଡ଼ିଶାରେ ପ୍ରଥମେ ମଧ୍ୟ ସରଜିନୀ ନାଇଡ଼ୁରୁ ଆରମ୍ଭ କରି ଆମର ପ୍ରଥମେ ମୁଖ୍ୟମନ୍ତ୍ରୀ ଯିଏ ହେଇଥିଲେ ନନ୍ଦିନୀ ଶତପଥୀ ସେ ମଧ୍ୟ ସେତେବେଳେ ଏଇ ନାରୀ ମହଲରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ଏ ସମାଜକୁ ଏକ ବାର୍ତ୍ତା ପ୍ରଦାନ କରିଥିଲେ